ନୟାଗଡ଼ ଜିଲ୍ଲାରେ ମୁଖ୍ୟ କୃଷିଜାତ ଦ୍ରବ୍ୟ ହେଉଛି ଧାନ ମୁଗ ବିରି ଚିନାବାଦାମ ଆମ ଜିଲ୍ଲାରେ ଧାନ ଚାଷର ଅଧିକ ଉତ୍ପାଦନ ହୋଇଥାଏ ଆମ ନୟାଗଡ଼ ଜିଲ୍ଲା ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଜଳସେଚନର ଅଭାବ ଥାଏ ପଶୁ ସମ୍ପଦ ହେଉଛି ଆମ ଗାଁ ଗହଳିରେ ଗାଈ ବଳଦ ଗୁହପାଳିତ ପ୍ରଶୁ ରଖିଥାଆନ୍ତି କୁଷି ଅଭ୍ୟାସ ହେଉଛି ବିଭିନ୍ନ କେନାଲ ପୋଖରୀ ପାଣିରେ ଲୋକ ଫସଲ କରନ୍ତି ଓ ଟ୍ରାକ୍ଟର ସାର ସାହାଯ୍ୟରେ ବିଭିନ୍ନ ଚାଷ କାର୍ଯ୍ୟ କରିଥାନ୍ତି